ମୋର ପ୍ରିୟ ଖାଦ୍ୟ ହେଉଛି ବିରିୟାନୀ ଆମ ଘର ପାଖରେ ଥିବା ସ୍ପାଇସ ଓଡ଼ିଶା ହୋଟେଲକୁ ମୁଁ ବିରିୟାନୀ ଖାଇବାକୁ ଯାଏ ସେଠିକାର ବିରିୟାନୀ ବହୁତ ପ୍ରସିଦ୍ଧ ଅଟେ ସେଠିକି ବହୁତ ଲୋକ ମଧ୍ୟ ଆସନ୍ତି ଖାଇବାକୁ ଏବଂ ତା ର ବିରିୟାନୀ ଚାଉଳ ଗୁଡ଼ିକ ବହୁତ ସୁନ୍ଦର ଅଟେ ଏବଂ ସେଥିରେ ଅଧିକ ତେଲ ମସଲା ମଧ୍ୟ ଦିଆଯାଇ ନଥାଏ ସେଥିପାଇଁ ସେଇଠି ବହୁତ ଭିଡ଼ ଜମେ